ଆମେ ଯେତେବେଳେ ବାହାରକୁ ବୁଲିବାକୁ ଯାଉ ବାହାରକୁ ବୁଲିବାକୁ ଯାଉ ସେତେବେଳେ ବୁଲି ବୁଲି ଆମକୁ ତ ଖାଇବା ପାଇଁ ବି ପଡ଼ିବ ତେଣୁ ଆଜିକା ଆଜିକାଲିର ଲୋକମାନେ ସବୁ ବାହାରେ ରେଷ୍ଟୁରାଣ୍ଟ୍ ବା ହୋଟେଲ୍ ବଡ଼ ବଡ଼ ହୋଟେଲ୍ରେ ଖାଉଛନ୍ତି କିନ୍ତୁ ଆଗ କାଳରେ ଲୋକମାନେ ଘରରୁ ଖାଇବା ଜିନିଷ ନେଇକି ଯାଉଥିଲେ ଏବଂ ଯାହା ନେଇକି ଯାଉଥିଲେ ତାହା ସବୁ ଖାଉଥିଲେ କିନ୍ତୁ ବର୍ତ୍ତମାନ ବର୍ତ୍ତମାନ ଆଜିକାଲି ଲୋକମାନେ ସବୁ କୌଣସି ଜିନିଷ ଘରୁ ଧରିକି ଯାଉନାହାନ୍ତି ସବୁ ହୋଟେଲ୍ରେ ବା ରେଷ୍ଟୁରାଣ୍ଟ୍ରେ ଖାଉଛନ୍ତି ତା'ଦ୍ୱାରା କ'ଣ ହେଉଛି ଆମ ପରିବେଶ ବି ସଫା ରହୁଛି ଆଉ ଯେଉଁ ସବୁ ଅଦରକାରୀ ଜିନିଷ ବି ଖାଇନପାରିଲେ ଯେଉଁ ସବୁ ରହିଯାଉଛି ସେସବୁ ଆମେ ଡଷ୍ଟ୍ବିନ୍ରେ ପକାଉଛୁ ଇଆଡ଼େ ସେଆଡ଼େ ନ ପକାଇକି ଆମ ପରିବେଶକୁ ପରିବେଶକୁ କିପରି ଆମେ ଦୂଷିତ ନକରିବା ସେଥିପାଇଁ ଆମେ ସବୁ ଅଦରକାରୀ ଜିନିଷକୁ ଡଷ୍ଟ୍ବିନ୍ରେ ରଖୁଛୁ ଆଉ ବାହାରେ ଯେଉଁ ସେମାନେ ବଡ଼ ବଡ଼ ରେଷ୍ଟୁରାଣ୍ଟ୍ ବା ହୋଟେଲ୍ କରିଛନ୍ତି ସେମାନେ ବି ଦୁଇ ପଇସା କମାଉଛନ୍ତି ଆମେ ବି ଭଲ ଖାଦ୍ୟ ବି ଖାଇପାରୁଛୁ ଆଉ ସେମାନେ ବି ଦୁଇ ପଇସା କମାଉଛନ୍ତି